ଆଜ୍ଞା ହଁ ମୁଁ ରୂପଶ୍ରୀ ବେହେରା କହୁଛି କ'ଣ କ'ଣ କହିଲେ ମୋର ହେଉଛି ଫାଇନ୍ କାଟିବେ କହୁଛନ୍ତି ମୋ ଲାଇସେନ୍ସଟା ଆଜି ଭୁଲ୍ରେ ରହିଯାଇଛି ଆଣିନି ଘରେ ଛାଡ଼ିକି ପଳେଇ ଆଇଲି ରହିଯାଇଛି ଆଣିନି ଆଉ ନାଇଁ ଆଜ୍ଞା ଏମିତି କିଛି କ'ଣ କରନ୍ତୁ ନାହିଁ ମୁଁ ଗରିବ ଲୋକ ମୁଁ ପରା ସବୁଦିନ ନେଇକି ଆସେ ଆଜି ହିଁ କେବଳ ଆଣିନି ହେଲମେଟ୍ ଆଣିଛି କିନ୍ତୁ ଲାଇସେନ୍ସ ଆଣିନି ପରା ନାଇଁ ଆଜ୍ଞା ବହୁତ ରିିକ୍ୱଏଷ୍ଟ କରୁଛି ଏମିତି କରନ୍ତୁନି ଏ ଏଇଥରଟା ମାଫ୍ କରନ୍ତୁ ନାଇଁ ନାଇଁ ଆଜ୍ଞା ନାଇଁ ଆଜ୍ଞା ଏମିତି କରନ୍ତୁନି ମୁଁ ଗରିବ ଲୋକ ବୁଡ଼ିଯବି

ମୋର ତ ପକେଟରେ ଟଙ୍କାଟେ ନାଇଁ ଆଉ ମୁଁ ମୁଁ ହଜାର ଟଙ୍କା କୁଆଡ଼ୁ ଦେବି ମୁଁ ଖାଲି ତେଲ ପକେଇବା ପାଇଁ ଆଣିଥିଲି ପଇସା ତେଲ ପକେଇ ଦେଇଛି ଗାଡ଼ିରେ ହଜାର ଟଙ୍କା କେଉଁଠୁ ଆଣିବି ଫାଇନ୍ ଦେବା ପାଇଁ ତ ପଇସା ନାହିଁ ନହେଲେ ପଛେ ଗାଡ଼ି ରଖନ୍ତୁ ମୁଁ ପଇସା କେଉଁଠୁ ଆଣିବି ଆଉ ଦିନେ ଅଧା ଏମିତି ଭୁଲ ହେବ ବୋଲି ଆଉ ଭୁଲ କାହାର ହେଉନି ଆଉ ମୋର ତ ଅଛି ଲାଇସେନ୍ସ କହୁଛି ମୁଁ ନାଇଁ ଆଜ୍ଞା ମୁୁଁ କହିଲି ପା ମୋଠି ପଇସା ନାଇଁ ଏବେ ପଇସା କେଉଁଠୁ ଧାର କରିକି ଆଣିକି ଦେବି କି ମୋର ତ ଅଛି ଲାଇସେନ୍ସ ଲାଇସେନ୍ସ ନାହିଁକି ମୁଁ ଘରେ ଛାଡ଼ିକି ଆଜି ପଳେଇ ଆସିଛି ଭୁଲରେ ତରବରରେ ପଳେଇ ଆଇଲି ଛୁଆ ନେବା ପାଇଁ ସ୍କୁଲକୁ ଆଉ ଆପଣ ଏଠି ଚେକିଂ କରୁଥିବେ ବୋଲି ମୁଁ ଜାଣିଛି କି ଆମେ ପରା ଲୋକାଲ୍ ଲୋକ ଦରକାର ହେଲେ ଆମ ଆମେ ଲୋକାଲ ଲୋକ ଆଜ୍ଞା ଆମ ଘର ଏଇଠି ପାଖରେ ଏଇଠୁ ପାଞ୍ଚ କିଲୋମିଟର ଆମ ଘରଟା ବେଶୀ ଦୂର ନେଇଁ ପାଞ୍ଚ କିଲୋମିଟର ଲାଇସେନ୍ସଟା ଦରକାର ଯେ ମୁଁ ତ ଆଣିିନି ଆଜି ଆଉ କ'ଣ କରିବି ହଉ କେମିତି କରିବି କେମିତି କରିବି ହେଲେ ଆପଣ କୁହନ୍ତୁ ଆ ପାଞ୍ଚ କିଲୋମିଟର ଏଇନା ଛୁଆ ଛୁଆ ଧରିକି ଛୁଆ ଧରିକି ଛିଡ଼ା ହେଇଛି କେମିତି ଯିବି ଲାଇସେନ୍ସ ପାଇଁ ସବୁ ଗାଡ଼ି ନାଇଁ ରାସ୍ତା ମଝିରେ କେମତି ଠିଆ ହେଇଛି ରାସ୍ତା ମଝିରେ ଗାଡ଼ି ପାଇବି ନା ଗାଁକୁ ହଉ ଆପଣ ଫାଇନ୍ କାଟନ୍ତୁ ମୁଁ ରଖନ୍ତୁ ଆଉ କ'ଣ